ଓଡ଼ିଶାରେ ସମ୍ମୁଖୀନ ହେଉଛନ୍ତି ବହୁତ ମାନେ ଦାରିଦ୍ର୍ୟ ଅବସ୍ଥା ମାନେ ଯାହାର ମାନେ କିଛି ମାନେ ଅଛନ୍ତି ବହୁତ ଲୋକ ଅଛନ୍ତି ମାନେ ଯିଏ ଭଲ ରୋଜଗାର କରୁଛି ଦାରିଦ୍ର୍ୟ ଅବସ୍ଥାରେ ଅଛନ୍ତି ଆଉ ସେମାନେ ତାଙ୍କର ଇଚ୍ଛା ଶକ୍ତି ଅଛି ତାଙ୍କର ଗୀତର ଟୁନ ମାନେ ସଙ୍ଗୀତ ଶିଖିବାକୁ ଅଛି ସେମାନେ କିନ୍ତୁ ଶିଖିବାକୁ କେଉଁଠି ଯାଇପାରୁନାହାନ୍ତି ସେମାନେ ମୋବାଇଲର ଶିଖିକି ମାନେ କେମିତି ଆମେ ଜାଣୁଛୁ ଯେକି ଆମେ ଏଇଟା ଅଡ଼ିସନ ହେଉଛି କିଛି ମାନେ କିଛି କାର୍ଯ୍ୟକ୍ରମ ଦ୍ୱାରା ହିଁ ଆମେ ଜାଣିପାରୁଛୁ କି ଯେଉଁଟା ଗିବ ଗରିବ ପିଲାଟା ଏମିତି ଥିଲା ଏମିତି ସିଚୁଏସନ୍ ଥିଲା ସେ ସିଏ ଆସିକି ଏ ଜାଗାରେ ପହଞ୍ଚି ପାରୁଛି ତ ଦାରିଦ୍ର୍ୟ ଯୋଗୁଁ ବି ଲୋକ କିଛି ଏ ଧର ପାଠ ଥିବ ସେ ପଢ଼ିବାକୁ ଚାହୁଁଥିବ ଆଜି ଏମିତି ସେ ସିଚୁଏସନ୍ ହେଇଯାଇଛି ଯେ ସେ ପିଲାଟା ପାଠ ପଢ଼ି ପାରୁନାହିଁ ତ ସେ ଜିନିଷ ଆଜିକାଲି ବହୁତ ପ୍ରିଫର କରୁଛି ମାନେ ବହୁତ ମାନେ ଦାରିଦ୍ରର ଅଭାବ ଆଜି ପର୍ଯ୍ୟନ୍ତ ଦେଖା ଚାଲିଛି ବହୁତ ମାନେ ସେ ଜିନ ଏବଂ ଆମର ଯୋଜନା ମାଧ୍ୟମରେ ଯୋଜନା ଫୋଜନା ଯେଉଁ କାଳିଆ ଯୋଜନା ଆମର ରହିଛି ତାହାଦ୍ୱାରା ବି ଆମର ଗରିବ ଲୋକ ବହୁତ ମାନେ ଅନୁପ୍ରାଣିତ ହେଉଛନ୍ତି ଦରିଦ୍ର ଲୋକ କିଛିଟା ତାଙ୍କର ଯାଇକି ପାଞ୍ଚମାନୋ ଯଦି ଏତିିକି ଟଙ୍କା ମଳୁଛି ତାଙ୍କର କିଛି ତାଙ୍କର ଘର ଫ୍ୟାମିଲି ମେମ୍ବର କିଛି ତାଙ୍କର ଅସୁବିଧା ହେଉଛି ସେଇ ଯୋଜନା ମାଧ୍ୟମରେ ମାନେ ଖୁସି ମାନେ ମୁଁ ଘର କଥା କହୁଛି ମାନେ ଏ ଜିନିଷ ଦ୍ୱାରା ହିଁ ବହୁତ ଜିନିଷ ସଲ୍ଭ ମାନେ ସମାଧାନ ହେଇଛି ଯୋଜନା ମାଧ୍ୟମ ଯୋଜନା ଗୁଡ଼ା ଯେଉଁ ଯୋଜନା ଆମ ଓଡ଼ିଆ ଲୋକମାନେ ଓଡ଼ିଆ ସେ ଓଡ଼ିଶାରେ ନବୀନ ପଟ୍ଟନାୟକ ଯିଏ କି ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି ତାଙ୍କୁ ଧନ୍ୟବାଦ ମାନେ ସେ ଜିନିଷ ଦ୍ୱାରା ଆମର କିଛି ବହୁତ ଜିନିଷ ଉନ୍ନତି ହେଇଛି ଆଉ ଦାରିଦ୍ର୍ୟର ମୁଖ୍ୟ କାରଣ ହେଲା ଆମର ଆମେ ସେମାନଙ୍କୁ ସମ୍ମାନ ଦଉ ତାପରେ ସାଂସ୍କୃତିକ ମାଧ୍ୟମରେ ହଉ ସାଂସ୍କୃତିକ ହଉ ସାମାଜିକ ଆମେ ଭେଦଭାବ କରୁଛୁ ତ ସେଇ ଭେଦଭାବକୁ ଆମେ ଦୂରେଇବା ଦରକାର ସାମାଜିକ ନ୍ୟାୟ ନ୍ୟାୟ ମାନେ କ'ଣ ସାମାଜିକ ନ୍ୟାୟ ମାନ ଯାହାକୁ ନ୍ୟାୟ ମିଳୁନାହିଁ ଅନ୍ୟାୟ ବଢ଼ି ଚାଲିଛି ତାକୁ ବି ଆମେ